ହ୍ୟାଲୋ ଆପଣ ଡକ୍ଟର୍ ଅନୁପ ନନ୍ଦ କହୁଛନ୍ତି ତ ମୁଁ ପେସେଣ୍ଟ୍ କହୁଥିଲି ମୁଁ ଆପଣଙ୍କ ମେଡ଼ିକାଲ୍ ବିଷୟରେ କିଛି ବୁଝିପାରିବି କି ଆପଣଙ୍କ ମେଡ଼ିକାଲ୍ରେ ଡକ୍ଟର୍ମାନେ ସବୁ ଆଭେଲେବଲ୍ ଅଛନ୍ତି ତ ମୋର ଅପରେସନ୍ ହବାର ଥିଲା ଟିକେଟ୍ କରିବାକୁ ପଡ଼ିବ ନା ମାନେ ଅନଲାଇନ୍ କରିବି ନା ଟିକେଟ କିଛି ସୁବିଧା ନାଇଁ ପେମେଣ୍ଟ୍ କେତେ ରହୁଛି ଆଜ୍ଞା ଆପଣ ଟିକେଟ୍ କରିବାକୁ ହେଲେ କେତେ ଟାଇମ୍ ରହୁଛି ଆପଣଙ୍କ ମେଡ଼ିକାଲ୍ରେ ସବୁପ୍ରକାର ମେଡ଼ିସିନ୍ ଆଭେଲେବଲ୍ ତ ନା ଅନ୍ୟ କେଉଁଠିକି ବାହାରକୁ ଆଣିବାକୁ ପଡ଼ିବ ସ୍ୱାସ୍ଥ୍ୟ କାର୍ଡ଼ରେ ଆପଣଙ୍କ କିଛି ସୁବିଧା ଅଛି କି ମୋତେ କୋଡ଼ିଏ ତାରିଖରେ ଅପରେସନ୍ କରିପାରିବେ ଟାଇମ୍ କେତେ ରହିବ ମୋତେ ଏଠି ସାତଟାରେ ବାହାରିବାକୁ ହବ ପେଟ ରୋଗ ଅଛି ଷ୍ଟୋନ୍ ହେଇଛି ସାର୍ ଆପଣଙ୍କ ସବୁପ୍ରକାର୍ ସୁବିଧା ମିଳିବ ତ ଖାଇବା ରହିବା ମେଡ଼ିସିନ୍ର ଆପଣ ଆପଣ ନିଜେ ଅପରେସନ୍ କରିପାରିବେ ନା ମାନେ ଅନ୍ୟ କୌଣସି ଡକ୍ଟର୍ ଆସିବେ କେତେଦିନ ରହିବାକୁ ପଡ଼ିବ ତାହାଲେ ଠିକ୍ ଅଛି ଯିବି ମୁଁ ଆଜି ଯିବିନା କାଲି ଯିବି ତାହାଲେ ମୁଁ କାଲି ତାହେଲେ ଯାଇକି ଦେଖା କରିବି ସବୁ କିଛି ବୁଝିକି ଆସିବି ହଉ ତାହେଲେ ରଖୁଛି